ହଁ ଆଜ୍ଞା ମୋ ପାଖରେ ପୁରୁଣା ହାର୍ଡ଼କପି କ୍ଲିକ୍ ରହିଅଛି ଯୌବନ କାଳର ଏବଂ ଛୁଆବେଳର ସେଗୁଡ଼ିକୁ ମୁଁ ସାଉତିକି କରି ରଖିଛି ସେ ବେଳକୁ ଦେଖିଲେ ମୋର ପୂର୍ବ କଥା ମନେ ପଡ଼ିଥାଏ ବର୍ତ୍ତମାନ ପୁରୁଣା ଫୋଟୋ ଅପେକ୍ଷା ବର୍ତ୍ତମାନ ଯୋଉ ଡିଜିଟାଲ୍ ଫୋଟୋ ବିଷୟରେ ଆପଣ ପୋଷଣ କରିଛନ୍ତି ସେଟା ଡିଜିଟାଲ୍ ଫୋଟୋ ଫୋଟୋ ତ ଫୋଟୋ ପୁରୁଣା ଏବଂ ଡିଜିଟାଲ୍ ମଧ୍ୟରେ ମୋ ମତରେ କୌଣସି ଫରକ ନଥାଏ ଫୋଟୋ ଏଇଥିପାଇଁ ଉତ୍ତଳନ କରାଯାଏ ତାକୁ ଚିର ସ୍ମରଣୀୟ ରଖିବା ପାଇଁ ପୁରୁଣା ଫୋଟୋରେ ମଧ୍ୟ ଚିର ସ୍ମରଣୀୟ ରହିଥାଏ ତା'ର ଯୋଉ ଭାବପ୍ରବଣ ଏବଂ ତା'ର ଯୋଉ ଓ ମନକୁ ଗୋଟେ ଭବିଷ୍ୟତର ଶ୍ରୁତି ଦେଇଥାଏ ସେଥିରେ ଯୋଉ ଆନନ୍ଦ ମିଳେ ଏବଂ ବର୍ତ୍ତମାନର ଡିଜିଟାଲ୍ ଫୋଟୋରେ ସେ ସବୁ ଆନନ୍ଦ ମିଳିନଥାଏ କାରଣ ଆଗରୁ ପରିବେଶ ଅଲଗା ଥିଲା ମଣିଷ ମଣିଷ ମଧ୍ୟରେ ମିଶାମିଶି ମନୋଭାବ ଏତେ ନଥିଲା ବର୍ତ୍ତମାନ ଯୋଉ ଯୋଗ ସମସ୍ତେ ଆପଣମାନେ ଜାଣି ପାରୁଥିଲେ ସମସ୍ତେ ମଣିଷ ନିଜ ନିଜର କର୍ତ୍ତବ୍ୟ ପ୍ରତି ବ୍ୟସ୍ତ ରହୁଛନ୍ତି ଏବଂ ତେଣୁ ପୁରୁଣା ଫୋଟୋଗୁଡ଼ାକ ଅଧିକ ଭାବନାତ୍ମକ ମୂଲ୍ୟ ଦେଇଥାଏ ଭବିଷ୍ୟତର କଥାକୁ ମନେ ପକେଇଥାଏ ବିଗତ ଦିନର ଛୁଆବେଳର ଖେଳ ଯୌବନବେଳରେ ଲୀଳା ଏବଂ ସେଗୁଡ଼ାକୁ ମନେ ପକେଇଥାଏ ତେଣୁ ମୋ ମତରେ ପୁରୁଣା ଫୋଟୋର ଭାବନା ଭାବନାତ୍ମକ ମୂଲ୍ୟ ବହୁତ ଅଛି